ଆମ ଅଞ୍ଚଳରେ ବିଭିନ୍ନ ସମୟରେ କାଗଜ ମେଳା ବା କାଗଜ ମେଳା ହୋଇଥାଏ ଏହି କାଗଜ ମେଳାରେ ବିଭିନ୍ନ ବିଭିନ୍ନ ଖବରକାଗଜର ପ୍ରତିନିଧିମାନେ ଏଠାରେ ଆସି ଯୋଗଦାନ ଦେଇଥାନ୍ତି ବିଭିନ୍ନ ପ୍ରତି ବିଭିନ୍ନ ଖବରକାଗଜର ପ୍ରତିନିଧି ପ୍ରତିନିଧି ସଙ୍ଗେ ବିଭିନ୍ନ ନେତାମନ୍ତ୍ରୀ ମଧ୍ୟ ଏଠାରେ ଆସିକି ଯୋଗଦାନ ଦେଇଥାନ୍ତି ନେତାମନ୍ତ୍ରୀ ଯେହେତୁ ଏଠି ଯୋଗଦାନ ଦେଇଥାନ୍ତି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ବି ହୋଇଥାଏ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସଙ୍ଗେ ମୁଖ୍ୟ ଜିନିଷ ହେଉଛି ଆମର ଏହି ବୈଠକରେ ସାଂସ୍କୃତିକ ପ୍ରସଙ୍ଗ ଉପରେ ବହୁତ ଗୁଡ଼ିଏ ଆଲୋଚନା ହୋଇଥାଏ